ହ୍ୟାଲୋ ଆଜି କ'ଣ ପନିପରିବା ନେବନି କି କେତେ କିଲୋ ବାଇଗଣ ନେବ ରେଟ୍ ବଢ଼ିଛି କିନ୍ତୁ ସାର ଜିନିଷ କେତେ ରେଟ୍ ବଢ଼ୁଛି କେତେ ଟଙ୍କା ତମେ ଭାବୁଛ କିଲୋ ପ୍ରତି କମ ହେବନି ସତୁରି ଟଙ୍କା ତମେ ଆଉ ପାଞ୍ଚ ହଁ ବୁଝୁନ ହେଲେ କ'ଣ କରିବା ସବୁ ତ ରେଟ୍ ବଢ଼ୁଛି ହଉ ପାଞ୍ଚ ଟଙ୍କା କମାଇ ଦେବା ଆଉ